ଯେତେବେଲେ ଆମର ଫୋନ ଖରାପ ହୋଇଯାଏ ଆମେ ମେକାନିକ ଫୋନର ମେକାନିକ ପାଖରେ ଯାଇ ଯାଇକିରି ଆମର ଫୋନ୍ ଠିକ୍ କରିଦିଅନ୍ତି ସେମାନେ ଠିକ କରିବା ଯେତେ ଟଙ୍କା ନିଅନ୍ତି ଠିକ୍ କରିବା ପାଇଁ ସେତେ ଟଙ୍କା ଦେଇକିରି ଆମେ ଠିକ୍ କରି ନେଇଆସୁ ଭଲ ସୁବିଧା ଅଛି ଆମର ଏଠି କମ୍ପୁଟର ମଧ୍ୟ ଖରାପ ହେଇଗଲା ଆମର ଠିକ୍ କରିବା ପାଇଁ ଲୋକ ଅଛନ୍ତି ଫୋନ କଲେ ସେମାନେ ଘରେ ଆସିକି ବି ଠିକ କରିଦେଇ ଯାଆନ୍ତି ଆଉ ଲ୍ୟାପଟପ୍ ମଧ୍ୟ ଠିକ କିଛି ଖରାପ ହେଲେ ଆମର ସେଠି ଅଛନ୍ତି ଲୋକ ଠିକ ଏତିକି ସୁବିଧା ଭଲ ଅଛି ଆମର କିଛି ଅସୁବିଧା ହେଲେ ଆମକୁ ଦୂର ଯାଇବାକୁ ପଡ଼ୁନି ଘରେ ଆସିକିରି ମଧ୍ୟ କହିଲେ ସେମାନେ ମୋର ଲ୍ୟାପଟପ୍ କମ୍ପ୍ୟୁଟର ସବୁ ଠିକ କରିଦେଇ ଯାଆନ୍ତି ଫୋନ ଖରାପ ହେଲେ ଆମର ମାଲକାନଗିରି ଅଛି ମାଲକାନଗିରିରେ ଯାଇକିରି ସେମାନେ ଯଦି ବେଶି ଖରାପ ହୁଏ ସେମାନେ ମଧ୍ୟ ଠିକ୍ କରିଦିଅନ୍ତି ମୋର ଭଲ ଅଛି ମୋର ଏଠି ସୁବିଧା